ହଁ ଆମ ଅଞ୍ଚଳରେ ଇତିହାସ ରାଜବଂଶ ଶାସକ ଶାସକଙ୍କ ଦ୍ଵାରା ପ୍ରଭାବିତ ହୋଇଛି ସେଥି ମଧ୍ୟରୁ ରାଜା ଗୁଡ଼ିକ ରାଜ ରାଜବଂଶ ଗୁଡ଼ିକ ହେଲା ଚୋଡ଼ଗଙ୍ଗ ଦେବ ମୁକୁନ୍ଦ ଦେବ ଖାରବେଳ ଦେବ ଇତ୍ୟାଦି ଆଦି ବିଭିନ୍ନ ରାଜା ଆମ ଅଞ୍ଚଳରେ ଶାସନ କରିଛନ୍ତି ଶାସକମାନେ ହେଉଛନ୍ତି ବକ୍ସି ଜଗବନ୍ଧୁ ଏବଂ ଆମର ଜୟୀରାଜଗୁରୁ ଇତ୍ୟାଦି ଶାସକ ମାନେ ରହିଥିଲେ ପାଇକମାନେ ପାଇକମାନେ ସେମାନେ ସକାଳୁ ମାନେ ସକାଳ ଟାଇମରେ କିଛି ତାଙ୍କର ଘର ପାଇଁ ରକ୍ଷଣା ବେକ୍ଷଣ କରିଥାନ୍ତି ଏବଂ ରାତ୍ରୀ ଟାଇମରେ ସେ ପାଇକ ପାଇକ ପାଇଁ ପାଇକ ଆଖଡ଼ାରେ ସେ ପାଇକ ଯୁଦ୍ଧ ପାଇଁ କିଛି ପ୍ରସ୍ତୁତ ହୋଇଥାନ୍ତି ଜୟୀରାଜଗୁରୁଙ୍କୁ ଜୟୀରାଜଗୁରୁଙ୍କୁ ଇଂରେଜମାନେ ଏକ ବର ଗଛ ବର ଗଛରେ ଚାରି ପଟେ ବାନ୍ଧି ତାଙ୍କୁ ମଝିରୁ ଦିଫାଳ କରିଦେଇଥିଲେ ସେ ବହୁତ ବହୁତ କଷ୍ଟରେ ଆମ ଅଞ୍ଚଳକୁ ମୋ'ର ଇଂରେଜମାନଙ୍କ ଠାରୁ ରକ୍ଷା କରିଥିଲେ ଇଂରେଜମାନଙ୍କରୁ ରକ୍ଷା କରିଥିଲେ ଏହି ରାଜା ଏବଂ ଶାସକମାନେ ଆମ ଅଞ୍ଚଳରେ ଶାସନ କରିଥିଲେ